ହ୍ୟାଲୋ ଅଶୁତୋଷ ଅଟୋ ଡ୍ରାଇଭର କହୁଥିଲ କିରେ ମୁଁ ଶ୍ରୀମତୀ ଅଜୟ ବେଗମ କେନ୍ଦୁପଦାରୁ ଫୁଲବାଣୀରୁ କହୁଥିଲି ମୁଁ ଟିକେ ଦଶପଲ୍ଲାର ଯେଉଁ ନୂଆ ରାସ୍ତାରେ ଯିବାକୁ ଚାହୁଁଥିଲି ତ ପୁରୁଣା ରାସ୍ତା ବିଷୟରେ ମୁଁ ସବୁ ଜାଣିଛି କିନ୍ତୁ ଏ ନୂଆ ରାସ୍ତା ଯେହେତୁ ନିର୍ମାଣ କାମ ଚାଲିଛି ମୁଁ ସେହି ରାସ୍ତାରେ ମୋତେ ମୁଁ ତା ବିଷୟରେ କିଛି ଜାଣିନାହିଁ ସେହିଥିପାଇଁ ତୁମକୁ ପଚାରୁଛି ରାସ୍ତାଟା କେମିତି କ'ଣ କଚ୍ଚା ରାସ୍ତା କି ପକ୍କା ରାସ୍ତା କି କେମିତି ଆଉ ପହଞ୍ଚିବାକୁ କେତେ ସମୟ ଲାଗିବ ନିହାତି ତ ଆମକୁ ଖାଲିରେ ସେମିତି ଯିବାକୁ ହେଲେ ଦଶପଲ୍ଲା ତିନିଘଣ୍ଟା ଭିତରେ ଆମେ ପହଞ୍ଚି ଯାଉଛୁ କିନ୍ତୁ ଏବେ ଯେଉଁ ନୂଆ ରାସ୍ତାରେ ଯିବାକୁ ପଡ଼ିବ ଯେଉଁ ରାସ୍ତାଟା ତିଆରି କାର୍ଯ୍ୟ ଚାଲିଛି ସେହି ରାସ୍ତାରେ ଗଲେ ଆମକୁ କେତେ ସମୟ ଲାଗିବ ଆଉ ଆନୁମାନିକ ତୁମେ କ'ଣ ରାସ୍ତା କେମିତି କ'ଣ ଏଗଜାକ୍ଟ ତ ଜାଣିଥିବ ନା ମୋତେ ଟିକେ ତୁମେ କୁ ଓହ ତା'ହେଲେ ତୁମେ କହୁଛ ଯେ ସେ ରାସ୍ତାଟା ବେଶି ଖରାପ ଅଛି ନାହିଁକି ତିଆରି କାମ ଯେହେତୁ ଚାଲିଛି ହେଟା ଖରାପ ଅଛି ତେଣୁ କଣ କରିବା କେମିତି କ'ଣ ଯିବି ତା'ହେଲେ ଧୀରେ ଧୀରେ ତା'ହେଲେ ଯିବାକୁ ପଡ଼ିବ ମୋତେ ଆଉ ତା'ହେଲେ କେତେ ବୋଧ ହୁଏ ପାଞ୍ଚ ଘଣ୍ଟା ଲାଗିଯିବ ନା କ'ଣ ନା କ'ଣ କହୁଛ ପାଞ୍ଚ ଘଣ୍ଟା ଲାଗିଯିବ ଏ ହେ ମୋ ହାତରେ ତ ଏତେ ସମୟ ନାହିଁ ମୋତେ ଗୋଟିଏ ଏମର୍ଜେନ୍ସି ମୋର ଆଜି ଜରୁରୀକାଳୀନ ଗୋଟିଏ ମୋତେ ଅବସ୍ଥା ପାଇଁ ମୋତେ ଯିବାକୁ ପଡ଼ୁଛି ମୋ ମା'ଙ୍କର ତ ଦେହ ଖରାପ ଆଉ ମୋତେ ଯେମିତି ହେଲେ ଯିବାକୁ ପଡ଼ିବ ଟିକେ ଶୀଘ୍ର ପହଞ୍ଚି ଯାଇଥାନ୍ତି ହେଉ ଟିକେ ଚେଷ୍ଟା କର କେମିତି କ'ଣ କରିକି ମୋତେ ଟିକେ ନହେଲେ ନେଇକି ଶୀଘ୍ର ଟିକେ ପହଞ୍ଚାଇ ଦେବ ସେହି ସମୟ ଭିତରେ ପହଁଞ୍ଚିଗଲେ ମୋ ମାଆର ଜୀବନ ବି ରକ୍ଷା ହୋଇଯାଆନ୍ତା ମୁଁ ଟିକେ ନେଇକି ତାକୁ ଯାଆନ୍ତି ଭୁବନେଶ୍ୱର ଦେଖାଇବି ବୋଲି ଦଶପଲ୍ଲାରୁ ସେହିଥିପାଇଁ ତୁମକୁ ମୁଁ ଟିକେ ରିଂ କରିଛି ଆଉ ଦେଖ ତୁମ ଯଦି ସାହାଯ୍ୟ କରିପାରୁଛ ତ ଭଲ କଥା ମୋତେ ନେଇକି ଠିକ ସମୟରେ ଟିକେ ପହଞ୍ଚାଇ ଦିଅ